ଓଡ଼ିଆ ଭାଷା ମଧ୍ୟ ଯେମିତି କି ଆମ ଇଂରାଜି ରହିଲା ସଂସ୍କୃତ ରହିଲା ହିନ୍ଦୀ ରହିଲା ସେହିପରି ମଧ୍ୟ ଓଡ଼ିଆ ଭାଷାଟା ବି ବହୁତ ବିଦେଶ ଭାଷାର ପ୍ରଭାବିତ ହୋଇଚି ଯାହା ଆମେ ବିଭିନ୍ନ ପ୍ରକାର ପରିକ୍ଷା ଦେଉଛୁ ବା ଏଣ୍ଟ୍ରାନ୍ସ ପ୍ରବେଶିକା ପରିକ୍ଷା ଦୋଉଚୁ ସେଥିରେ ମଧ୍ୟ ଓଡ଼ିଆ ଭାଷାରେ ଆଜିକାଲି ଆସୁଛି ବହୁତ ମାନେ ପ୍ରଶ୍ନ ପତ୍ରଗୁଡ଼ାକ ତ ବିଭିନ୍ନ ମାନେ ବହୁତ ମାନେ ବହୁତ ପରିମାଣରେ ସହଜ ବି ହେଉଛି ଯାହାକୁ ଆମେ ଇଜିଲି ଭାବରେ ଏକ୍ସାମ୍ରେ ବସିପାରୁଛୁ କଣ ସେ କୋଶ୍ଚିନ୍ ଇଂରାଜିରେ ଥିଲା ଆମେ ବୁଝି ପାରୁନଥୁଲୁ ଏବେ ଓଡ଼ିଆରେ ଆସିବା ଫଳରେ ଆମେ ତାହାକୁ ଭଲ ଭାବରେ କରିପାରୁଛୁଁ ଯେମତି ହିନ୍ଦୀ ଗୁଟେ ଆମର ରାଷ୍ଟ୍ର ଭାଷା ସେଭଳି ଆମ ଓଡ଼ିଆ ଭାଷାଟି ବି ଆମ ଅଞ୍ଚଳର ମାନେ ଆଞ୍ଚଳିକ ଭାଷାର ପାଖଆଖ ଯେତେ ବ୍ଲକ୍ ଅଛି ଯେତେ ଡିଷ୍ଟ୍ରିକ୍ଟ ଅଛି ସମସ୍ତେ ଓଡ଼ିଆରେ ହିଁ କଥା ହୁଅନ୍ତି ତ ଆମେ ଯେତେ ଇଂଲିଶ୍କୁ ଯେମତି ପ୍ରାୟୋରିଟି ଦେଉଛୁ ସେଭଳିଆ ଓଡ଼ିଆ ଭାଷାକୁ ମଧ୍ୟ ସେଭଳି ପ୍ରାୟୋରିଟି ଦେବା କଥା ଯେତେ ବାହାରେ ଯେତେ ରହୁଛନ୍ତି ଆମ ଦେଶ ଛାଡ଼ିକି ସମସ୍ତେ ସେମାନେ ଓଡ଼ିଆରେ ହିଁ ଦେଶ ବିଦେଶରେ କଥା ହୁଅନ୍ତି ଆଉ କଥା ହେବ ହିଁ କଥା ନିଜ ମାତୃଭାଷାକୁ ସବୁବେଳେ ବଞ୍ଚେଇକି ରଖିବା କଥା ତ ଓଡ଼ିଆ ଭାଷା ସମସ୍ତେ ନିହାତି ଜାଣିବା କଥା ଯେମିତି ହିନ୍ଦୀ ରହୁଛି ସେମିତି ଇଂଲିଶ୍ ରହୁଛି ସେଭଳିଆ ଓଡ଼ିଆ ଭାଷାକୁ ବି ନିହାତି ଭାବରେ ଗୁରୁତ୍ୱପୁର୍ଣ୍ଣ ଦେବା କଥା